ମୋତେ ଘରେ ଲୁଡ଼ୋ ଚେସ୍ କ୍ୟାରମ୍ ଇତ୍ୟାଦି ଖେଳିବା ଭଲ ଲାଗେ ଓ ବାହାରେ କ୍ରିକେଟ୍ ବାସ୍କେଟବଲ୍ ଓ ଫୁଟବଲ୍ ଖେଳିବାକୁ ଭଲ ଲାଗେ ଘରେ ମୁଁ ଚେସ୍ ଖେଳିବା ମୋତେ ବହୁତ ପସନ୍ଦ କାହିଁକିନା ସେଥିରେ ଦୁଇ ଜଣ ଥାଆନ୍ତି ତା ଭିତରୁ ଆଗରେ ସୈନ୍ୟ ଥାଆନ୍ତି ଓ ପଛରେ ରାଜା ଓ ରାଣୀ ଥାଆନ୍ତି ଚେସ୍ ଖେଳିଲେ ବହୁତ ମଜା ଲଗେ ଆଉ ତା ଦିହରେ ଆମେ ନୂଆ ଜିନିଷ ମଧ୍ୟ ଶିଖିଥାଉ ଚେସ୍ ଗୋଟେ ଚ୍ୟାଲେଞ୍ଜିଂ ଖେଳ ଓ ସେଇଟା ଶିଖିବାପାଇଁ ମୋ ପାଖକୁ କିଛିଜଣ ଆସନ୍ତି ପିଲାମାନେ ଓ ତାଙ୍କ ସାଙ୍ଗରେ ଖେଳେ ବି ଓ ଜିତେ ବି ଆଉ ମୋତେ ମଜା ବି ଲାଗେ ଚେସ୍ ଖେଳିବାକୁ ଓ ବାହାରେ ମୁଁ ବାସ୍କେଟବଲ୍ ଖେଳେ ଏହା ଆମେ ଟିମ୍ ହେଇକି ଖେଳୁ ଯାହା ଟିମ୍ ଜିତିବ ତାକୁ ପ୍ରାଇଜ୍ ମଧ୍ୟ ମିଳିଥାଏ ଓ ଘରେ ଲୁଡ଼ୋ ଖେଳିଲେ ଲୁଡ଼ୋର ଦୁଇଭାଗ ଅଛି ଗୋଟରେ ଚାରିଜଣ ବସିକି ଖେଳୁ ଆଉ ଗୋଟେରେ ସାପ ସିଡ଼ି ଥାଏ ସାପ ସିଡ଼ିରେ ଯଦି ଗୋଟି ସାପ ପାଖକୁ ପଳାଇଲା ତା'ହେଲେ ସେ ଆଉ ଥରେ ତଳକୁ ପଳାଇଆସେ ଓ ଆଉ ଥରେ ତାକୁ ଖେଳିବାକୁ ପଡ଼େ ଏହା ମଧ୍ୟ ବହୁତ ଚାଲେଞ୍ଜିଂ ଖେଳ ଆଉ ମତେ ଚେସ୍ ଖେଳ ବହୁତ ପସନ୍ଦ କାହିଁକିନା ଯିଏ ଚାଲେଞ୍ଜିଂ ଖେଳ